ମୋ ରେସିପି ହିସାବରେ ଯଦି ଖାଦ୍ୟ ମୋତେ ଦିଆଗଲା ଟେଷ୍ଟ୍ ହୋଇନି ଯଦି ଅଲଣା ଲାଗୁଛି ଆଡ଼୍ଜଷ୍ଟ୍ କରିହେବ ତା'ହେଲେ ତା'ଦେହରେ କିଛି ଲୁଣ ପକାଇ ଖାଇହେବ ଏମିତି କିଛି ସମସ୍ୟା ଅଛି ଯେ କି ରୋଷେଇ ହେଲାବେଳେ ସେଇଟା ପୋଡ଼ିଯାଇଛି ପିତା ଲାଗୁଛି ଖାଇ ହେଉନି ଦେହ ପାଇଁ କ୍ଷତିକାରକ ସେ ଖାଦ୍ୟ ନ ଖାଇବା ଭଲ ସେ ଖାଦ୍ୟଟାକୁ ୱେଷ୍ଟେଜ୍ରେ ଯିବ ସେ ଖାଦ୍ୟ ଟିକିଏ ଆମେ ଖାଇବା ନାହିଁ ଯଦି ଆଡ଼୍ଜଷ୍ଟେବୁଲ୍ ଟିକିଏ ଅଲଣା ଲାଗୁଛି ଟିକିଏ ସିଝିନି ତାକୁ ଆଉ ଥରେ ବି ସିଝାଇ ହେବ ନିଆଁରେ ବସାଇ ଆଉ ଥରେ ତାକୁ ସିଝାଇ ଖାଇ ହେବ କି ଗୋଟେ ଡାଲି ହୋଇଛି ଡାଲିଟା ଟିକିଏ ସିଝିନି ତାକୁ ଆମେ ଟିକିଏ ଆଉ ଥରେ ତାକୁ ସିଝାଇକି ବି ଛୁଙ୍କ ମାରିକି ଖାଇପାରିବା ଅଲଣା ହୋଇଛି ତାକୁ ଖାଇପାରିବା କିନ୍ତୁୁ ପୋଡ଼ି ଯାଇଛି ତା'ଦେହରେ କିଛି ଏମିତି କିଛି ଜୀବଜନ୍ତୁ ଛୋଟ ମୋଟ ଜୀବଜନ୍ତୁ ତାଦେହରେ ପଡ଼ିଯାଇଛି ବିଷାକ୍ତ ହୋଇଯାଇଛି ତାକୁ ନ ଖାଇବା ଭଲ ବରଂ ତାକୁ ଓଷ୍ଟେଜ୍ରେ ଫୋପାଡ଼ି ଦେବା ଭଲ ଓଷ୍ଟେଜ୍ରେ ନ ଫୋପାଡି ତାକୁ ମାଟି ତଳେ ପୋତିଦେଲେ ବି ଆହୁରି ବେଟର୍ ସେ ଖାଦ୍ୟକୁ ମୋ ହିସାବରେ ଏଇଟା ହିଁ ଠିକ୍ ରହିବ ଯଦି ଖାଇ ହେଉଛି ତା'ହେଲେ ବେଟର୍ ତା'ହେଲେ ଖାଇଦେବା ଯଦି ନ ଖାଇବା ଉପଯୋଗୀ ତା'ହେଲେ ତାକୁ ଆମେ ଖାଇବା ନାହିଁ ସେ ଆମ ପାଇଁ ତ କ୍ଷତିକାରକ ପରିବେଶରେ ଥିବା ଅଲଗା ଲୋକଙ୍କ ପାଇଁ ବି କ୍ଷତିକାରକ ତାକୁ ଆମ ମାଟି ତଳେ ତାକୁ ପୋତିଦେବା ହିଁ ବେଟର୍